ହ୍ୟାଲୋ ଭାଇ ରୁବି କହୁଥିଲି ମୁଁ ତୁମକୁ କହିଥିଲି ଦଶଟାରେ ପହଞ୍ଚିବାକୁ ମୁଁ ପୁରୀ ପରିକ୍ରମା ଯିବି ବୋଲି ଆସି ଏଗାରଟା ବେଳ ହେଲାଣି ତୁମେ ଆସିନ ଯଦି ନ ଆସିଲ ମୋତେ ଟିକିଏ ଫୋନ୍ କରିକି ମନା କରିବା କଥା ମୁଁ ମୋ ଝିଅ ଆମ ଫ୍ୟାମିଲି ସବୁ ଅପେକ୍ଷା କରିଛୁ ଯିବୁ ବୋଲି ତୁମ ଗାଡ଼ିରେ ଏତେ ଲେଟ୍ କେମିତି ତୁମେ ଆସିବା ନା ଆସିବନି ହେଉ ତା'ହେଲେ ଥାଉ ମୁଁ ଅଲଗା ଗାଡ଼ି ଦେଖିକି ଯିବି ଆଉ ଥାଉ ହେଉ ରଖ ହ୍ୟାଲୋ ଏଇ ନାରାୟଣ ଟ୍ରାଭେଲର୍ସରୁ କହୁଛନ୍ତି ହଁ ମୁଁ ଦିବ୍ୟଜ୍ୟୋତି କଲୋନୀରୁ କହୁଛି ମୋର ଗୋଟେ କ୍ୟାବ୍ ଦରକାର ଥିଲା ଟିକିଏ ପୁରୀ ଯିବି ପୁରୀ ପରିକ୍ରମାରେ ଯିବି ଦର୍ଶନ ଜଗନ୍ନାଥ ଦର୍ଶନ ହଁ ଅର୍ଜେଣ୍ଟ ନାଇ ଆମେ ବାହରିକି ଅଛୁ ଦଶ ମିନିଟ୍ ଭିତରେ ଆସିକି ପହଞ୍ଚନ୍ତୁ ଆମେ ଛଅ ଜଣ ଯିବୁ ମୁଁ ମୋ ସ୍ୱାମୀ ମୋ ଝିଅ ମୋ ଶାଶୁ ଶଶୁର ନଣନ୍ଦ

ଆସିବେ ଦଶ ମିନିଟ୍ରେ ପହଞ୍ଚିବେ ହଁ ଆଉ ପୁରୀକୁ କେତେ ଭଡ଼ା ଦୁଇ ହଜାର ଏ ନା ନା ଏତେ ଅଧିକା ହେଇଯାଉଛି ନା ସତରଶହ ଷୋହଳଶହ ହେଲେ ଠିକ ହୁଅନ୍ତା ହେଉ ସତରଶହ ନେବେ ହଁ ଟିକିଏ ମନ ପୁରୀ ପରିକ୍ରମା ଦେଖିବା ମନ୍ଦିର ଯିବା ସମୁଦ୍ର ଆଡ଼େ ହେଇ କୋଣାର୍କ ପଟେ ଫେରିକି ଝିଅ ଟିକିଏ କୋଣାର୍କ ସି ବିଚ୍ ଦେଖିବ ତ ଦେଖିକି ଘରକୁ ଆସିବା ଆଉ ଖାଇପିଇକି ଆସିବା ଆଉ ହେଉ ଠିକ ସାତଟା ଆଠଟା ରାତି ଭିତରେ ପହଞ୍ଚିଯିବା ଓ କେ